କ୍ରୀଡ଼ା ଇଭେଣ୍ଟ ଏବଂ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯଥିବା ଓଡ଼ିଶା ପ୍ରମୁଖ କ୍ରୀଡ଼ା ସୁବିଧା କିମ୍ବା ସ୍ଥାନ ଗୁଡ଼ିକ ହେଉଛି ଯେମିତିକି ବାରବାଟୀ ଷ୍ଟାଡ଼ିୟମ ଯେଉଁଟାକି ଆମର କଟକର ପ୍ରସିଦ୍ଧ ଏବଂ ବିଷ ବସିବା ବସିବା କ୍ଷମତା ରହିଛି ସେଠି ଆ ଲୋକମାନେ ଯେମିତି ସାହି ଲୋକମାନେ ବା ବାହାର ଲୋକମାନେ ବି ଆସିକି ବସିକି ସେଇଠି ଦେଖିପାରିବେ ଟୁର୍ଣ୍ଣାମେଣ୍ଟଟା ଦେଖିପାରିବେ ଯେ କେମିତି ଆୟୋଜନ ଚାଲିଛି କେମିତି ଖେଳା ହେଉଛି ବାକି କେମିତି ଭଲ ଖେଳୁଛି କ'ଣ ସେସବୁ ଦେଖିବେ ଏବଂ ଖାଇବା ପାଇଁ ବି ଖେଳରେ ଖାଇବା ପାଇଁ ବି ବ୍ୟବସ୍ଥା କରାଯାଇଥାଏ ସବୁ ଖାଇବା ଲାଗି ଏବଂ ସେଇଠି ଖେଳ କ୍ରୀଡ଼ା ଖେଳ ଯାଉଥିବା ବସିବା କ୍ଷମତା ବହୁତ ଭଲ ସେ